କୋଭିଡ଼ ନାଇଣ୍ଟିନ୍ ମହାମାରୀ ଦୁଇହଜାର ଉଣେଇଶିରେ ଆରମ୍ଭ ହେଇଥିଲା ଡିସେମ୍ବର ପଚିଶି ତାରିଖଠୁ ସେଇ ସମୟରେ ଏତେ ବ୍ୟାପି ଯାଇଥିଲା ଲୋକମାନେ ବାହାର ଘରଠୁ ବାହାରିବା ପାଇଁ ବି ଅସୁବିଧା ହେଇଯାଇଥିଲା ସରକାର ଲୋକମାନଙ୍କୁ ଘରଠୁ ଘରରୁ କାହାକୁ ବାହାରିବାକୁ ଦେଲେ ନାହିଁ ଲୋକମାନେ ଆହାତ ଯୋଗୁଁ ଅନେକ ଲୋକ ମରିଗଲେ କିଏ କିଏ ଆହାତ ଯୋଗୁଁ ମେଡ଼ିକାଲ୍ରେ ଆଡ଼ମିସନ୍ ବି ହେଇଥିଲା କୋଭିଡ଼ ଆଗରେ ଚୀନରେ ବ୍ୟାପି ଥିଲା ଚୀନର ଲୋକମାନେ ଝିଟିପିଟି କଙ୍କଡ଼ା ତାପରେ ବାଦୁୁଡ଼ିଙ୍କ ମାଂସ ଖାଇଥିବାରୁ ଏଇ ରୋଗ ବ୍ୟାପିଥିଲା ସେ ସେ ରୋଗ ଆମ ପୃଥିବୀରେ ସାରା ଦେଶରେ ବି ବ୍ୟାପିଗଲା ବ୍ୟାପି ଗଲା ଏ ରୋଗର ରୋଗଟା ହେଲା ଥଣ୍ଡା କାଶ ଓ ମୁଣ୍ଡ ବଥା ଯାହାର ଥଣ୍ଡା କାଶ ମୁଣ୍ଡ ବଥା ହେବ ଏହି ରୋଗ ପାଇଁ ପ୍ରଭାବିତ ତେଣୁ ଲୋକ ସରକାର ଲୋକମାନଙ୍କୁ ଏମିତି କରିଦେଲେ କାହା ସହିତ କିଏ ମିଶିବୁନି କିଏ କାହା ସାମ୍ନାରେ ଆଗରେ ବି କଥା କହିବୁନି ସମସ୍ତେ ସମସ୍ତେ ବୋଲି ରହିବ କିଏ ବାହାରେ ବି ଯିବୁନି କାହା ସହିତ ମିଶିବୁନି ଏମିତି ନିୟମ କରିଦେଲେ ସବୁଦିନ ଲୋକମାନେ ଘରେ ବସି ବସିକି ବିରକ୍ତ ହେଇଗଲେନି ରୋଗ ପାଇଁ କ'ଣ କରିବ କୋଭିଡ଼ ଉଣେଇଶି ମହାମାରୀ ଏମିତି ବ୍ୟାପିଗଲା ଯେ ଲୋକଙ୍କ ପାଇଁ ଅସମ୍ଭବ ହେଇଗଲା ଚଳିବା ପାଇଁ ତେଣୁ ଏଇ ଲୋକ ଏଇ ରୋଗରେ ଲୋକମାନେ ବହୁତ ଆହତ ହେଲେ